ହ୍ୟାଲୋ ହଁ ଶ୍ରେୟା କହ ତୋ ମୁହଁରେ ପିମ୍ପଲ୍ସ ହେଉଛି ଭଲ ଫେସ୍ କ୍ରିମ୍ ହଁ ମୋର ବି ମଝିରେ ଏବେ ବହୁତ ପିମ୍ପଲ୍ସ ହଉଥିଲା ମା' ବହୁତ ମାନେ ଡାର୍କସ୍ପଟ୍ ବି ହେଇଯାଇଥିଲା କିନ୍ତୁ ମାର୍କେଟ୍ରେ ଗୋଟେ ଭଲ ଫେସ୍ କ୍ରିମ୍ ମିଳୁଥିଲା ଦୁଇଶହ ତିନିଶହ ଭିତରେ ବହୁତ ଭଲ ପ୍ରଡ଼କ୍ଟଟା ଆଉ ମୁଁ ତାକୁ ଆଣିକି ମାନେ ମାସେ ଦୁଇମାସ ୟୁଜ୍ କରିଛି ବହୁତ ଭଲ ହିଁ ବହୁତ ଭଲ ରେଜଲ୍ଟ ଆ ମାନେ ବହୁତ ଭଲ ରେଜଲ୍ଟ ବି ଦେଲା ସେ କ୍ରିମ୍ ଆଉ ତୁ ଯଦି ସେଇଟା ମାନେ ଅର୍ଡ଼ର୍ କରିବୁ ତ ମୋତେ ମୁଁ ତୋତେ ଲିଙ୍କ୍ ଛାଡ଼ିଦେବି ଏ ତୁ ବି ସେ ଫେସ୍ କ୍ରିମ୍ଟା ଭଲ ମାନେ ତୁ ଅର୍ଡ଼ର୍ କରିକି ସେ ତ ତୋତେ ଘରେ ଆସିକି ଦେଇ ଦେଇକି ଯିବେ ସେ ତା' ଦ୍ଵାରା କ'ଣ ଇଫେକ୍ଟ ଇଫେକ୍ଟ ହେଲା ବ୍ରଣ ଆଉଥରେ ମାନେ ବ୍ରଣ ହେବନି ତା'ପରେ ମୁହଁର ମାନେ ଅଲଗା ଗୋଟେ ଗ୍ଲୋ ଆସିବ ତା'ପରେ ଏମିତି ସବୁ ଭଲ କ୍ରିମ୍ଟା ଫେସ୍ କ୍ରିମ୍ ଟା ତୁ ହ ତୁ ୟୁଜ୍ କର ତାକୁ ତା'ପରେ ତୁ ଜାଣିବୁ ତା' ରେଜଲ୍ଟଟା କ'ଣ ଆଉ ଏମିତି କଥା ଆଉ ଯଦି ମାନେ ଗୁରା ହେବାକୁ ଚାହୁଁଛୁ ବି ହେଇପାରିବୁ ଆଉ ଯଦି ପିମ୍ପଲ୍ସ ହେଉଛି ଆଉ ଯଦି ଯଦି ଡାର୍କସ୍ପଟ୍ସ୍ ବି ଅଛି ବହୁତ ତ ସେଇଟା ବି କ୍ଲିନ୍ ହେଇପାରିବ ତ ତାକୁ ତୁ ଆଣିକି ମୁଁ ସେଇଟା ସଜେଷ୍ଟ ତୋତେ ଦେଉଛି ସଜେଶନ୍ ଦେଉଛି ତୁ ସେଇଟା ସେଇ କ୍ରିମ୍ ହିଁ ସେଇ ଫେସ୍ କ୍ରିମ୍ ଆଣିକି ଲଗା ଆଉ କିଛି ଦିନ ଭିତରେ ତୋର ବି ଏଇ ସବୁ ଡାର୍କସ୍ପଟ୍ ଏଣ୍ଡ୍ ମାନେ ସବୁ ପିମ୍ପଲ୍ସ ଫିମ୍ପଲ୍ସ ପଳେଇବ ଆଉ ମୁହଁର ଗୋଟେ ଗ୍ଲୋଇଙ୍ଗ୍ ସ୍କିନ୍ ମାନେ ତୁ ନିଜେ ଜାଣିପାରିବୁ ଆଉ ସେଇଟା ନି ୟା ମାନେ ମୁହଁର ଗୋଟେ ନାଚୁରାଲ୍ ସ୍କିନ୍ ଗୋଟେ ଗ୍ଲୋ ଆସିବ ସେଇଟା ଲଗେଇଲା ପରେ ତ ତା'ରେଜଲ୍ଟଟା ତୁ ଜାଣିପାରିବୁ